ହ୍ୟାଲୋ ହଁ ଆଜ୍ଞା ହଁ କ'ଣ ନେବେ ଆଜ୍ଞା

ହଁ ହଁ ହଁ ଆଜ୍ଞା ଠିକ ଅଛି ହଁ ଆଜ୍ଞା ଭ କୁହନ୍ତୁ ଆଜ୍ଞା କୁହନ୍ତୁ ହଁ ଆଜ୍ଞା ଏବେ ଦୁଇଦିନ ହେଲା ଭଲ ଭଲ ଲୁଗା ଶାଢ଼ୀ ଆଉ ପିଲାମାନଙ୍କ ପାଇଁ ପେଣ୍ଟ ସାର୍ଟ ଭଲଭଲ ବ୍ରାଣ୍ଡର ସବୁ ଆସଛି ଆଜ୍ଞା ଆଜ୍ଞା ଆପଣ କେଉଁଠୁ କହୁଥିଲେ ହଁ ଆଜ୍ଞା ଆପଣ ଆଜ୍ଞା ଆପଣ ଗୁବରାରେ ରୁହନ୍ତି ଯଦି ଆମର ମାଝୀ ଗୌରୀ ଦୋକାନ ତ ଆପଣ ଦେଖିଥିବେ

ମାଝୀ ଗୌରୀ ଦୋକାନ ତ ଆପଣ ଦେଖିଥିବେ ଆଜ୍ଞା ସେଇଠି ଆପଣଙ୍କୁ ଭଲ ଦାମରେ ଆଉ ଭଲ କପଡ଼ା ଶାଢ଼ୀ ଯାହା କିଛି ବି ବାହାଘର ସାମଗ୍ରୀ ଯାହା କିଛି ଦରକାର ଆପଣ ଟ୍ୱେଣ୍ଟି ପରସେଣ୍ଟ ଡିସକାଉଣ୍ଟରେ ଆପଣଙ୍କୁ ଆମେ ଦେବୁ ଆଜ୍ଞା ଠିକ ଅଛି ଆଜ୍ଞା ଆଜ୍ଞା ଆଜ୍ଞା ଶୁଣନ୍ତୁ ଆମର ଟେନ ପରସେଣ୍ଟ ଡିସକାଉଣ୍ଟ ଦିଆହେଉଛି କିନ୍ତୁ ଆପଣ ଯଦି ଭୋଜି କାର୍ଯ୍ୟ ପାଇଁ ଆପଣ ନେବା ପାଇଁ ଚାହୁଁଛନ୍ତି ତ ମୁଁ ଟ୍ୱେଣ୍ଟି ପରସେଣ୍ଟ ଅଥବା ଥାର୍ଟି ପରସେଣ୍ଟ ବି ଆପଣଙ୍କୁ ଡିସକାଉଣ୍ଟ ଦେବା ପାଇଁ ରାଜି ଅଛି ଆପଣ ନେବେ ତ ହଁ ହଁ ହଉ ଆଜ୍ଞା ଠିକ ଅଛି

ହଁ ହଁ ହଁ ଭାଇ ଭଲ ଭଲ ପାଟ ହେରିକା ସବୁ ଆସଛି କାହିଁକି ନା ସବୁ ହାତ ତିଆରି ସମ୍ବଲପୁରରୁ ସବୁ କପଡ଼ା ଶାଢ଼ୀ ଆଉ ଡ୍ରେସ ସବୁକିଛି ହାତ ତିଆରି ହିଁ ଭଲ ଭଲ ବ୍ରାଣ୍ଡର ଆପଣଙ୍କୁ ମିଳିବ ଭଲ ଭଲ ଦରରେ ଆପଣଙ୍କୁ କପଡ଼ା ସବୁ କପଡ଼ା ଶାଢ଼ୀ ଆପଣ ଯାହା କିଛି ବି ଆପଣ ନେବେ ଭଲ ଦରରେ ଆପଣଙ୍କୁ ମିଳି ପାରିବ ତାର କିଛି ଟେନସନ ନିଅନ୍ତୁନି ଆଜ୍ଞା ହଁ ଆଜ୍ଞା ଭଲ ଭଲ ଯାହା ଆ ଯେଉଁ ବ୍ରାଣ୍ଡର ଖୋଜିବେ ଆପଣ ସେଇ ବ୍ରାଣ୍ଡର ଆପଣଙ୍କୁ ମିଳିଯିବ ଆଜ୍ଞା କଲ କଲର ବି ଭଲ ଭଲ ଅଛି